ଭାଇ ମତେ ତ ଆପଣ ଚଣ୍ଡୀ ଛକରେ ଓହ୍ଲାଇ ଦେବେ ଚଣ୍ଡୀ ଛକରେ ଓହ୍ଲାଇଲା ପରେ ମତେ ସି ଡ଼ି ଏ ଯିବାର ଅଛି ତ ସିଡ଼ିଏକୁ ଯିବା ପାଇଁ କିଛି ଅଟୋ ମିଳିବ କି ଏଇଠି ଯେମିତି କି ଅଟୋ ହେଉ କି କ୍ୟାବ୍ କାର୍ ହେଉ କି କିଛି ବି ରାପିଡ଼ୋ ହଉ କିଛି ଏଇଠି ମିଳିପାରିବ କି ସୁବିଧା ଅଛି ତାର